ମୁଁ ଅଷ୍ଟମରେ ପାଠ ପଢ଼ୁଥିଲି ମାଙ୍କ ଠୁ ଶିଖିଲି ରୋଷେଇ କେତେ ଲୁଣ କେତେ ତେଲ କେତେ ପନିପରିବା ପକାଇବି ମା ମୋତେ ଶିଖାଇଦେଲେ ସବୁ ମାଙ୍କ ଠୁ ଶିଖି ଆଜି ବର୍ତ୍ତମାନ ମୁଁ ସବୁ ରୋଷେଇ ଶିଖି ସାରିଲିଣି ମୁଁ ଅନ୍ୟ ପାଞ୍ଚ ଜଣଙ୍କୁ ଏହିନେ ଚାହିଁଲେ ରୋଷେଇ କରିକି ଦେଇ ପାରିବି